ଆମକୁ ସବୁ ପ୍ରକାର୍ କାମ୍ କର୍ବାର୍ ଲାଗି ସବୁବେଲେ ପାଏନ୍ର ହିଁ ଏକା ଜରୁରତ୍ଥିସି ଯେନଠାନୁ କି ପିଇବାର୍ଠାନୁ ରୋଷେଇ କର୍ବାର୍ଟା ସଫା କର୍ବାର୍ଟା ବହୁତ୍ କିଛି କାମ୍ରେ ଆଏସି ପାଏନ୍ ଯେନ୍ଟାକି ଲୁଗା ସଫା କରା ରନ୍ଧା ବଢ଼ା ପିଇବାର୍ଠାନୁ ଗାଧୁଆ କାମ୍ରୁ ସବୁ ପ୍ରକାର୍ କାମ୍ରେ ଘର୍ ସଫା ବର୍ତ୍ତନ୍ ସଫା ସବୁ ପ୍ରକାର୍ କାମରେ ହିଁ ପାଣିର ହିଁ ଏକା ଜରୁରତ୍ଥିସି ଆଗର୍ କାଲରେ ଲୋକ୍ ପାଏନ୍ ଟିିକେ ଲାଗି ବହୁତ୍ ଦୂର୍କେ ହିଁ ଏକା ଚାଲି ଚାଲି ଯାଉଥିଲେ ଆଜିକାଲି ବି ମଧ୍ୟ ସେ ପ୍ରକାର୍ ଆଗ ଆଗର୍ କଲେ ଲୋକ୍ ବହୁତ୍ ଦୂର୍ ତକ୍ ପରିଶ୍ରମ୍ କରି ଯାଉଥିଲେ ଯେ ସେତେବେଲେ ସେମାନେ ଜାନୁଥିଲେ ଯେ ପାଏନ୍ର ବହୁତ୍ ବହୁତ୍ ମୂଲ୍ୟ ଥିଲା ସେନ୍ତା ଆଜି ସବୁ ଜାଗାରେ ସବୁପ୍ରକାର ସୁବିଧା ହେବାର୍ ଲାଗି ଲୋକେ ପାଏନ୍ର ବି ମୂଲ୍ୟ ନେଇନ ବୋଲି ଭାବୁଛନ୍ ଆଜିକାଲି ଆଜିକାଲି ବି କେତେଟା ଗାଁରେ ପାଏନ୍ର ବି ବହୁତ୍ ପ୍ରକାର୍ ଅସୁବିଧା ଆଏସି ଯେନ୍ଟାକି ଦେଖ୍ବାର୍କେ ମିଲ୍ସି ସେଥିଲାଗି ପାଏନ୍ ସବୁବେଲେ ସବୁ ଜାଗାରେ ସଦାସର୍ବଦା ମିଲ୍ବାର୍ ଦର୍କାର୍ କେନ୍ତା ନ ଯେନ୍ତା ଆମ୍କେ ପବନ୍ ବିନା ଆମେ ରହିନେପାରୁ ସେନ୍ତା ସବୁବେଲେ ପାଏନ୍ ବିନା ବି ଆମେ ଏକା ବଞ୍ଚି ନେପାରୁ ସବୁବେଲେ ପାଏନ୍ର ହିିଁ ଏକା ଜରୁରତ୍ ଥିସି ଯେନ୍ଟାକି ରୋଷେଇ କର୍ବାଟା ସଫା କର୍ବାଟା ଲୁଗାସୁଖା ସବୁ ପ୍ରକାର୍ କାମ୍ରେ ହିଁ ଏକା ପାଏନ୍ର ଜରୁରତ୍ ଥିସି ଲୋକେ ଅଧିକ ଲୋକ ଅଛନ୍ତି ଯେନ୍ମାନେ କି ପାଏନ୍ର ବି ମୂଲ୍ୟ ବୁଝି ନେଇ ପାର୍ନ ଆରୁ ପାଏନ୍ର ବହୁତ୍ ୱେଷ୍ଟ୍ କର୍ସନ୍ ଯେନ୍ଟାକି ଆଏଜ୍ କାଲିର୍ ଲୋକ୍ ବୁଝି ନାଇପାର୍ବା ଆଗରୁ ଲୋକେ ବହୁତ୍ କଷ୍ଟ୍ କରି ଖରାରେ ଖାଲି ପାଦ୍ରେ ଚାଲି ଚାଲି ପାଏନ୍ ଆନିଯାଇଥିଲେ ଯାଉଥିଲେ ସେମାନେ ଆଏଜ୍ କାଲି ବୁଝିପାର୍ସନ୍ ଯେ ସେ ପାଏନ୍ର ମୂଲ୍ୟ କେତେ ଅଛେ ଲେକିନ୍ କେହି ସେଟାକେ ବୁଝି ନାଇଁ ପାରନ୍ ଆଜିକାଲି ଆଜିକାଲି ସମସ୍ତଙ୍କର୍ ଘରେ ଗୁଟେ ଗୁଟେ ନଲକୂପ ହେବାର୍ ଲାଗି ସେ ପ୍ରକାର କାମ୍ର ମୂଲ୍ୟ ସେମାନେ ବୁଝିିନିପାର୍ବାର୍ ସେଥିର୍ଲାଗି ସେମାନେ ପାଏନ୍ର ବହୁତ କ୍ଷତି ମଧ୍ୟ କରିଥାନ୍ତି ପାଏନ୍ ତ ଏନ୍ତା ଗୁଟେ ଜିନିଷ୍ ଏ ଯେ ସେଟା ଗୁଟେ ମନୁଷ୍କେ ବି ବଞ୍ଚେଇ ପାର୍ସି ଗୁଟେ ଗଛ ପତ୍ରକେ ବି ସବୁ ପ୍ରକାର୍ କାମ୍ରେ ଲାଗିପାରୁଛେ ପାଏନ୍ ଅଛେ ବଲି ସବୁ ପ୍ରକାର୍ କାମ୍ ହେଇପାରୁଛେ ଯେନ୍ଟାକି ଗୁଟେ ଚାଷୀ ପାଇଁ ଚାଷ୍ କାମ୍ରେ ବହୁତ୍ ପ୍ରକାର୍ ସୁବିଧା ହେଇଥିସି ଲୋକେ ତାହା ବୁଝିପାରିକରି ସେମାନେ ସବୁ ପ୍ରକାର କାମ୍ କରି ହିଁ ଏକା ପାର୍ସନ୍ ଯେନ୍ଟାକି ପାଏନ୍ ବିନା ହେଇପାର୍ସି ଶୌଚ ରୋଷେଇ ପିଇବା ସଫାକର୍ବାଟା ଆଉ ବି ବହୁତ୍ କାମ୍ରେ ପାଏନ୍ର ହିଁ ଏକା ବହୁତ୍ ମୂଲ୍ୟ ଥିସି ଯେନ୍ଟାକି ଆଜିକାଲି ଲୋକେ ବହୁତ୍ କ୍ଷତି ମଧ୍ୟ ସେ ପାଏନ୍ରଟା କରି ପକଉଛନ୍ ଆଗର୍ କାଲେ ବହୁତ୍ କାମ୍ କରିପାରୁଥିଲେ ସେହି ପ୍ରକାର୍ ପାଏନ୍ର ଲାଗି